ମୋର୍ ମୁହେଁ ବହୁତ୍ ବ୍ରଣ୍ ବାହାରି ଥିଲା ତ ସାଙ୍ଗ୍ ମାନେ ବି କହିଲେ କି ସେ ପଣ୍ଡସ୍ ବାଲା ପ୍ରଡ଼କ୍ଟଟା ଆଣ ଯେ ତୋର୍ ମୁହଁଟା ଫେସ୍ଟା ଯିବା ତ ମୁଇଁ ଆନିଥିଲି ସେ ପ୍ରଡ଼କ୍ଟଟା ହେଲା ତ ଫେର୍ ସେ ଫେସ୍ରେ ଲଗାଲି ତ ଭଲ୍ ହେଲା ତା'ପରେ ଫେର୍ ଏନ୍ତା ଛାଡ଼ିଲେ ଏଣ୍ଟା ଫେର୍ ବାହାରି ଗଲା ତ ମୁଇଁ ଫେର୍ କହିଲି ତ କାଇଛେ କିଛୁ ଜମା ନାଇଁ ଗଲା ତ ମୋର୍ ମୁହେଁ ଫେର୍ ବାହାରି ଗଲା ତ ଫେର୍ କିନ୍ଟା ଆଣଲେ ସେଇଟା ବହୁତ୍ ଭଲ୍ ହେବା ତ ସେମାନେ ମାନେ କହିଲେ ଏଇ ଆନେ ଆଉ କି ଆନ୍ ଫିଲିରସ୍ ଅଫ୍ ଭି ଅଛେ ତ ସେଇଟା ଭି ଆନ୍ ତ ମୁଇଁ ଆନିଥିନି ବହୁତ୍ କିଛୁ ଆନିଥିଲି ତ ହଁ ଫେର୍ ବି ବାହାରି ଗଲା ମୁହଁ ମାନ୍ ରେ ବେଲେ ମୁଇଁ ତେବେ ମୁଇଁ ବି କହୁଛେଁ ବାକି ଲୋକ୍ କି ଯି ଯାଣା କହିଲା ସେଇଟା ନେଇଁ ମାନ ଯେନ୍ଟା ହଉଛି ହଉ ଲେକିନ୍ ଆପେ ଆପେ ଟା ହେବା ଆପେ ଆପେ ଛାଡ଼୍ ବା ନ ତ ଯି ଯାଣା କହିଲା ସେ ଜିନିଷ୍ ମାନେ କିଛୁ ଲଗା ଲୁଗି ନାଇଁ କର୍ କି କାଁ କରିକି ସେଇଟା ମୁହଁରେ ଆଉ ବି ବେକାର୍ କର୍ବା ଆଉରି କାଣା କାଣା ଯଦି ପ୍ରଡ଼କ୍ଟ୍ ମାନେ ଆଣବ କିନ୍ କିନ୍ ଟାଇପ୍ର ତ ସେଇ ଜିନିଷ୍ ମାନେ ବି ମାଖବ୍ ବଳେ ସେ ଆଉ ବେକାର୍ ମୁହଁ କେ କର୍ ଦେବା ଯେନ୍ତା କି ଅଧା ଲୋକ୍ ଭି କରୁଛନ୍ ସେ ସ୍କ୍ରବ୍ ବି କର୍ବା ଲାଗି ଯେତେ କିଛୁ କହି ଦେଲେ ହଁ ସ୍କ୍ରବ୍ ବି ସେ କଲି ତ ଠିକ୍ ନାଇଁ ହେଲା ସେ ମୋର ମୁହୁଁ ଟା ତ ଆହୁରି ଆଉ ଭି ବହୁତ୍ ପିମ୍ପଲସ୍ ହେଇଗଲା ତାର୍ ପରେ ଗଲା ଯେ ଦାଗ୍ ଦାଗ୍ ମାନେ ବି ହେଇଗଲା ତ ଆମେ ବି ଅନୁରୋଧ ଅନୁରୋଧ କରୁଛେଁ କି ବାକି ଲୋକ୍ ଭି ଜିନ୍ ଜିନ୍ ଟା ଆନୁଛ୍ କଥା ମାନେ କହି କହି ଅଲଗା ଲୋକ୍ ର କଥା କହି କରି ମାନୁଛ୍ ସୋ ତ ସେଇ ଜିନିଷ୍ ମାନେ ନେଇଁ ଆନ ଆଉ ନିଜର୍ ଟା ଟିକେ ଧ୍ୟାନ୍ ରଖ